ଆମେ ଜାଣିଛୁ ଭାରତରେ ଏବଂ ଓଡ଼ିଶାରେ ଚାଷଟି ସମ୍ପୂର୍ଣ୍ଣ ଭାବେ ପାଣିପାଗ ଉପରେ ନିର୍ଭରଶୀଳ କାରଣ ମୌସୁମୀ ଆସିଲେ ବିଭିନ୍ନ ପ୍ରକାର ଚାଷ କରାଯାଏ ଆଉ ଏହି ଯେଉଁ ଚାଷ କରିବାର ପ୍ରଣାଳୀରେ ମଧ୍ୟ କେତେଗୁଡ଼ିଏ ପରିବର୍ତ୍ତନ ହୋଇଛି ଆଉ ଆଜିକା ଦିନରେ ଯଦି ଆମେ ଦେଖିବା ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ଏକ ବିରାଟ ଅସୁବିଧା ସୃଷ୍ଟି କରୁଛି ଚାଷ ପାଇଁ ଆଉ ଆଜିର ଦିନରେ ଯଦି ଆମେ ଦେଖିବା ଏହି ଯେଉଁ ଚାଷଟି ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ବହୁତ ପ୍ରଭାବିତ ହୋଇଛି ସେଥିପାଇଁ ଚାଷୀ କୂଳ ଏବଂ କୃଷକମାନେ ବହୁତ ସମସ୍ୟାର ସମସ୍ୟା ସମ୍ମୁଖୀନ ହେଉଛନ୍ତି ଆଉ ତେଣୁ ଏହି ଯେଉଁ ଜଳବାୟୁ ଜଳବାୟୁ ପରିବର୍ତ୍ତନ ହେବା ଯୋଗୁଁ ଚାଷୀମାନେ ଅନ୍ୟ ବିକଳ୍ପ ମଧ୍ୟ ଅନ୍ୟ ବିକଳ୍ପ ମଧ୍ୟ ଅନୁସରଣ କରୁଛନ୍ତି ଯଥା ଉନ୍ନତ ମାନର ବିହନ ଉନ୍ନତ କିଷମର ଯନ୍ତ୍ରପାତି ଏବଂ ବିଭିନ୍ନ ପ୍ରକାର ସାର ପିଡ଼ିଆ ମଧ୍ୟ ଦେଉଛନ୍ତି କେବଳ ଫସଲକୁ ବଞ୍ଚେଇବା ପାଇଁ କିନ୍ତୁ ଚାଷ ବର୍ତ୍ତମାନ ପାଣିପାଗ ଉପରେ ନିର୍ଭରଶୀଳ ଯଦି ବର୍ଷା ଠିକ୍ ସମୟରେ ନହେଲା ବର୍ଷା ଯଦି ଠିକ୍ ଟାଇମରେ ନହେଲା ଠିକ୍ ଭାବରେ ନହେଲା ତେଣୁ ଚାଷ ସମ୍ପୂର୍ଣ୍ଣ ଭାବେ ଏହାଦ୍ଵାରା ପ୍ରଭାବିତ ହୋଇଯାଉଛି ତଥାପି ତଥାପି କୃଷକମାନେ ବିଭିନ୍ନ ବିକଳ୍ପ ମଧ୍ୟ ସେମାନଙ୍କ ପାଖରେ ରହିଛି ଯଥା ବିଭିନ୍ନ ପ୍ରକାର ସାର ପିଡ଼ିଆ ଆଉ ଉନ୍ନତ କିଶମର ବିହନ ଯନ୍ତ୍ରପାତି ଦ୍ଵାରା ସେମାନେ ଶୀଘ୍ର ଫସଲକୁ ଅମଳ କରିବା ପାଇଁ ଚେଷ୍ଟା ଜାରି କରିଛନ୍ତି